ରୋଷେଇ କଲାବେଳେ ଆମର ସିଲିଭର୍ ଡେକ୍ଚି କଢ଼ାଇ ଷ୍ଟିଲର କଂସା ବାସନ ଏହିଟା ବ୍ୟବହାର କରୁ ପିଠାତିଆ ଡଙ୍କୀ ଚାମଚ ସେ ଡେକ୍ଚିରେ ଭାତ ରନ୍ଧା ହୁଏ କଢ଼ାଇରେ ତରକାରୀ ହୁଏ ପିଠାତିଆ ବ୍ୟବହାର କରୁ ଆଉ ସେ ତସଲାରେ ଭାତ ଗଳା ହୁଏ ଏ କଂସାରେ ଭାତ ଖାଆନ୍ତି ଏ ତାଟିଆରେ ତରକାରୀ ଖାଆନ୍ତି ଏହିସବୁ ଏମିତି ବ୍ୟବହାର କରୁ ଆଉ